ଆମେ ଏଇ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭୁଗୁଣା ସ୍ଥିତ ଏକ ସହରରେ ରହୁଛୁ ଏଠାରେ ଗୋଟିଏ ରେଷ୍ଟୁରାଣ୍ଟ୍ ଅଛି ସଙ୍ଗମ୍ ନାମକ ହୋଟେଲ୍ ସେଠାରେ ଆମେ ବହୁତ ଦିନ ହେଲା ଭାବିଥିଲୁ ଖାଇବା ଲାଗି ସେଠାରେ ବହୁତ ସୁସ୍ୱାଦୁ ଖାଦ୍ୟ ବନାଯାଏ ଭାରତୀୟ ଖାଦ୍ୟ ଅର୍ଡ଼ର୍ କରିବାକୁ ଗଲୁ ସେଠାରେ ଅର୍ଡ଼ର୍ କରିଲୁ ଏଇ ଆମର ଓଡ଼ିଆ ଖାଦ୍ୟ ଭାତ ଡାଲି ଶାଗ ଘଣ୍ଟା ମାଛ ଭଜା ଏଗୁଡ଼ାକ ସେଗୁଡ଼ାକ ଖାଇବା ପାଇଁ ବହୁତ ଭଲ ଲାଗେ ପୁଅ ବି ସେଇଟା ଖାଇବା ପାଇଁ ବହୁତ ଦିନ ହେଲା ଇଚ୍ଛା କରିଥିଲା ତ ଆମେ ଆଜି ସେଠାକୁ ଖାଇବା ପାଇଁ ଯାଇଥିଲୁ